ଆମ ରାଜ୍ୟ ହେଉଛି ଓଡ଼ିଶା ଓଡ଼ିଶାରେ ବିଭିନ୍ନ ପ୍ରକାର ରତ୍ନ ରହିଛି ଯାହା କୋଇଲା ଖଣି ଆଲୁମିନିୟମ୍ ବିଭିନ୍ନ ପ୍ରକାର ପଥର ଭୂତଳରୁ ସଞ୍ଚିତ ହୋଇଥାଏ ଯେଉଁଟାକି ଭାରତର ବିଭିନ୍ନ ରାଜ୍ୟକୁ ମିଶେଇଲେ ମଧ୍ୟ ଓଡ଼ିଶା ସହିତ ସମାନ ହୋଇନଥାଏ ଓଡ଼ିଶାର ସବୁଠୁ ବଡ଼ କଥା ହେଲା ବିଭିନ୍ନ ପ୍ରକାର ପର୍ବପର୍ବାଣି ଓଡ଼ିଶାରେ ଦେଖିବାକୁ ମିଳେ ଯାହାକୁ ଯାହା ଯେଉଁଟାକି କହନ୍ତି ବାର ମାସରେ ତେର ପର୍ବ ମାସକୁ ଦୁଇ ଦୁଇଟା ମଧ୍ୟ ପର୍ବ ପଡ଼ିଥାଏ ଓଡ଼ିଶାର ରଜ ଓଡ଼ିଶାର ରଥଯାତ୍ରା ଓଡ଼ିଶାର ଯେଉଁଟାକି ବହୁତ ମନୋରଞ୍ଜନ ପର୍ବପର୍ବାଣି ହୋଇଥାଏ ଓଡ଼ିଶାର ରଜ ହେଉଛି ସାଂସ୍କୃତିକ ଓଡ଼ିଶାର ସେଟା ଓଡ଼ିଶାର ପର୍ବ ସେଠା ନେଇ କରି ସେ ତିନି ଦିନ ନେଇ କିରି ପାଳନ କରାଯାଏ ଓଡ଼ିଶା ରଥଯାତ୍ରା ହେଲା ଶ୍ରୀକ୍ଷେତ୍ର ଯାହାକି ପୁରୀ ଧାମ ପୁରୀ ଧାମରେ ପାଳିତ ହୋଇଥାଏ ରଥଯାତ୍ରା ତିନି ଠାକୁର ବିଜେ କରିଥାନ୍ତି ସେ ତିନି ଠାକୁରଙ୍କୁ ଆଣି କରି ରଥରେ ବସାଯାଏ ତାଙ୍କୁ ତାଙ୍କୁ ରଥରେ ନେଇ କରି ମାଉସୀ ମା' ମନ୍ଦିରରେ ମଧ୍ୟ ଛଡ଼ା ହେଇଥାଏ ଏହି ରଥଯାତ୍ରା ପର୍ବପର୍ବାଣି ଓଡ଼ିଶାର ସବୁ ଆଡ଼େ ପାଳନ କରାଯାଏ ଆଉ ସବୁ ଜାଗାରୁ ମଧ୍ୟ ଯାଆନ୍ତି ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଏହି ବାର ମାସର ତେର ପର୍ବ ଯୋଗୁଁ ଓଡ଼ିଶାକୁ ସାଂସ୍କୃତିକ ରାଜ୍ୟ ରୂପେ ମଧ୍ୟ ଘୋଷଣା କରାଯାଇଥାଏ ତେଣୁ କରି ଓଡ଼ିଶାର ଓଡ଼ିଶାର ବୈଶିଷ୍ଟ୍ୟ କୌଣସି ରାଜ୍ୟ ସହିତ ତୁଳନା ହୋଇପାରିବ ନାହିଁ